ଓଡ଼ିଆ ଆମର ମାତୃଭାଷା ଏହା ଆମର ପ୍ରିୟ ଭାଷା ଏହା ଏହା ଦ୍ୱାରା ପ୍ରବନ୍ଧ ଲେଖାଯାଏ ବିଭିନ୍ନ ପ୍ରକାର କବିତା ଲେଖାଯାଏ ଏବଂ ବିଭିନ୍ନ ପ୍ରକାର ରଚନା ଏବଂ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ଗପ ଉପନ୍ୟାସ ଲେଖାଯାଏ ଓଡ଼ିଆ ଭାଷାକୁ ସରସ ସୁନ୍ଦର କରିବା ପାଇଁ ରୂଢ଼ିର ପ୍ରୟୋଗ କରାଯାଏ କରାଯାଏ ଏହିପରି ଭାବରେ ବିଭିନ୍ନ ପ୍ରକାର ପ୍ରବନ୍ଧ ଲେଖିବାକୁ ମଧ୍ୟ ରୂଢ଼ିର ବ୍ୟବହାର କରାଯାଇଥାଏ ଏହାଦ୍ୱାରା ସେଇ ପ୍ରବନ୍ଧର ସରସ ସୁନ୍ଦର ମଧୁମୟ ବିଭିନ୍ନ ପ୍ରକାର ଶୈଳୀରେ ଉନ୍ନତି ହୋଇଥାଏ ଏହାଦ୍ୱାରା ଏହାଦ୍ୱାରା ଲୋକମାନେ ବା ପଢ଼ିବା ପାଇଁ ବହୁତ ଇଚ୍ଛା ପ୍ରକାଶ କରିଥାନ୍ତି ଏବଂ ଏହିଇ ରୂଢ଼ିର ବ୍ୟବହାର ଦ୍ୱାରା ଲୋକଙ୍କୁ ପଡ଼ିବା ପାଇଁ ବହୁତ ଆନନ୍ଦ ଉତ୍ସାହିତ ହୋଇଥାଏ ଏହିପରି ପ୍ରବନ୍ଧ ଲେଖିବା ଦ୍ୱାରା ଲୋକଙ୍କର ଭାଷାର ବିକାଶ ହୋଇଥାଏ ଏବଂ ଏବଂ କଥନ ଶୈଳୀର ବିକାଶ ହୋଇଥାଏ ଏହିପରି ଭାବରେ ଆମର ବିଭିନ୍ନ ବ୍ୟାସ କବି ଫକୀରମୋହନ ଅନେକ ଅନେକ ପ୍ରବନ୍ଧ ଉପନ୍ୟାସ ଏବଂ ଏବଂ ଅନେକ ପ୍ରକାର ରଚନା ଲୋକ ଜୀବନୀ ଲେଖିବା ପାଇଁ ରୂଢ଼ିର ପ୍ରୟୋଗ ମଧ୍ୟ କରିଥାନ୍ତି